ଆମ ଓଡ଼ିଶାରେ ଭଲ ଚାଷ ଧାନ ଚାଷ ହୁଏ ପରିବାପତର ଚାଷ ହୁଏ ଧାନରୁ ବହୁତ ଆମେ ଫସଲ କରିକି ଅମଳ ଦଖଲ କରିକି ଆମେ ବହୁତ ପଇସା ଇନକମ୍ କରୁ ଫସଲ କରିକି ବି ବହୁତ ପଇସା ଇନକମ୍ କରୁ କୋବି ବିଲାତି ବାଇଗଣ ଏମିତି ଆଳୁ ଏମିତି ବହୁତ ପ୍ରକାର ବିମି ଛୁଇଁ ମଟର ଛୁଇଁ ଏମିତି ବହୁତ ପ୍ରକାର ଫସଲ ଟସଲ କରିକି ଆମେ ବିକ୍ରି କରୁ ଚାଷ କରିକି ଆମେ ବହୁତ ଖୁସି ଆମ ଖୁସି ଲାଗେ ଖୁସି ହେଇକି ଆମେ ଚାଷ କରୁ ଚାଷୀରୁ ଧାନ ବିକ୍ରି କରୁ ଧାନରୁ ଚାଉଳ ଭାରକରିକି ଖାଉ ବର୍ଷୁକୁ ରଖୁ ଚାଉଳ ପତ୍ର ଧାନ ଚାଉଳ ବିକ୍ରି କରିକିନି ଆମେ ଚଳୁ ଫସଲ ଟସଲ ବିକ୍ରି କରିକି ପଇସା ଯେତେବେଳେ ଧରୁ ଆମ ମନ ଭାରି ଖୁସି ହୁଏ ଚାଷ କରିକି ଆମେ ଏତିକି ଟଙ୍କା ଫଳେଇ ପାରିକି ଟଙ୍କା ଏତିକି ଆମେ ରୋଜଗାର କରିପାରିଛୁ ଆମ ମନ ବହୁତ ଖୁସି ହୁଏ